ପଶୁପାଳନ ଆମେ ଗାଈ ପାଳନ କରୁ ଗାଈକି ପାଳିକି ରଖିବୁ କେମିତି ଆମେ ରଖୁ ଗାଈ ରଖିବା ପାଇଁ ଦଶ ରୁ ଚାରି ଗୋରୁପାଳିରେ ସିଏ ସେଇଠୁ ଚରିକି ଖାଇଖୁଆକି ଆସନ୍ତି ଆଉ ଗାଈଠୁ ଆମେ କ୍ଷୀର ଦହି ଲହୁଣୀ ଛେନା ଆଉ ଘିଅ ସବୁ ମିଳିପାରିଥାଏ ଗାଈଠୁ ସେଇଥିପାଇଁ ଗାଈ ଆମେ ପାଳନ କରୁ ଆଉ ପ ଗାଈ ଗୋରୁଙ୍କର କଣ କିଛି ଅସୁବିଧା ହେଲେ ପଶୁ ପକ୍ଷୀ ପଶୁ ଡ଼ାକ୍ତର ପାଖରୁ ପରାମର୍ଶ ନେଉ ତାଙ୍କର ଯା ଯେତେବେଳେ ଅସୁବିଧା ହୁଏ ଖଣ୍ଡିଆ ଖାବରା କି କଣ ଭଲ ମନ୍ଦ ହୁଏ ପଶୁ ଡ଼ାକ୍ତର ପାଖକୁ ଯାଉ ଆଉ ଫୋନ୍ ରେ ବେଳେବେଳେ ୟୁଟୁବ୍ ସାହାଯ୍ୟରେ ଗୋଟେ ଦୁଇ ଟା ଏମିତି ଦେଖି ନା ସର୍ଚ୍ଚ କରିକି ଦେଖୁ କିନ୍ତୁ ଗାଈଗୋରୁ ପାଳନ କରିବାକୁ ବି ମୁଁ ବହୁତ ଭଲ ଲାଗେ ଗାଈ ଗାଈ ଗୋମାତା ସିଏ ଗାଈ ୟୁଟୁବ୍ ସାହାଯ୍ୟରେ ବି ଆମେ ଦେଖୁ କିନ୍ତୁ ବହୁତ ଗାଈ ବିଷୟରେ ଆମେ ପଶୁ ଡ଼ାକ୍ତର ମାନଙ୍କୁ ଡାକିକି ପରାମର୍ଶ ନେଉ ଯାହାବି କିଛି ଅସୁବିଧା ଥିଲେ